ଆମ ଏରିଆରେ ପ୍ରାୟତଃ ତିନି ଚାରିଟା ହୋଟେଲ ଅଛି ଯେଉଁଥିରେ କି ଭଲ ଖାଇବା ମିଳେ ତା ସାଙ୍ଗରେ ଭାତ ଡାଲି ମାଂସ ହଉ କି ଯେଉଁଟା ହଉ ସେଇଟା ବି ମିଳେ ଆଉ ପଖାଳ ଭାତ ବି ମିଲେ ଆଉ ପ୍ରାୟତଃ ଖରା ଦିନରେ ଦହି ପଖାଳ ବି ଖାଇବାକୁ ମିଲେ ଆଉ ହୋଟେଲ ମାନଙ୍କ ନା ହେଉଛି ଗୋଟେ ହେଉଛି ସାହୁ ହୋଟେଲ ଆଉ ଗୋଟେ ହେଉଛି ସ୍ଵାତି ହୋଟେଲ ଆଉ ଗୋଟେ ହେଉଛି ଆମର ଯେଉଁଟା କି ଢାବା ତା ନା ନାହିଁ ଆଉ ଗୋଟେ ହେଉଛି ସୁଧା ଢାବା ବୋଲିକି ଅଛି ସେଇଠି ଖରାଦିନରେ ପାଇଁ ଭଲ ସ୍ପେସିଆଲ ଦହି ପଖାଳ ଖାଇବାକୁ ମିଳେ ଆଉ ଆମ ଏରିଆ ରେ ସବୁ ଯେତେଟା ଚାରିଟା ପାଞ୍ଚଟା ହୋଟେଲ ଅଛି ତାହିଁରେ ସବୁଦିନ ଛେନାପୋଡ଼ ବି ଆପଣ ପାଇ ପାରିବେ ଆଉ ରସୋଗିଲା ଗୋଲା ତ ଆମ ପଟରେ ନାହିଁ ଆଉ ସେତେ ମିଲେ ନାହିଁ ସେ ପର୍ବପର୍ବାଣୀ ରେ କେଉଁ ଗୋଟେ ଦୁଇଟା ହୋଟେଲ କରନ୍ତି ଆଉ ଖାସି ମାଂସ କି ଆମିଷ ହଉ କି ବଏଲର ମାଂସ ହଉ ଯେଉଁଟା ବି ସେମାନେ ପର୍ବପର୍ବାଣୀ ମାନଙ୍କରେ ବି କରନ୍ତି ଆଉ ନହେଲେ ରବିବାର ଆଉ ଶନିବାର ଦିନ କରନ୍ତି